ହଏ ହଏ ହଏ କେତେଟା ବେଳେ କ'ଣଟା ନେବା ହଉ ହଉ ହଉ ଆଉ ପାଣି ସେଠି ତ ଦେଓମାଳିରେ ପାଣି ନାହିଁ ହଁ ହଁ ଯାହାର ହେଲେ ଗୋଟେ ଆଉ କରିଦିଅ ନାହିଁ ସେଠି ତ କିଛି ମିଳିବ ନାହିଁ ଉପରେ ଗୋଟେ ନା ଦୁଇଟା ଦୋକାନ ଅଛି ଆହୁରି ସେଠି ହଁ ସେଠି ତ ପାଣିର ସୁବିଧା ବି ଅଛି ସାଙ୍ଗରେ ପାଣି ଫାଣି ନେଇଥିବାକୁ ପଡ଼ିବ ଖରା ବେଶୀ ରହୁଛି ଶୀତଦିନ ସିନା ଶୀତ ହଇ ହଇ ଏମିତି ଆରି ଆଉ କେତେଜଣ ଯିବା ହଉ ହଉ ହଉ ହଉ

ହଉ ଏଇ ରିଲସ୍ ମାନେ ବନାଇବାକୁ ବଢ଼ିଆ ହବ ହଉ ହଉ ସେ ଉପରରୁ ଉପରକୁ କଲେ ବି ମାନେ ବଢ଼ିଆ ଚିତ୍ର

ହଉ ହଉ ହଉ ହଉ ହଉ ଆଉ ସେ ଉପରକୁ ଚଢ଼ିଲାବେଳକୁ ଏତେ ଡର ଲାଗିବ

ସେ ଉପରେ ତ ପୂରା ସେ ତ ଉପରୁ ଉପରୁ ତଳେ ଦେଖିଲେ ତ ପଡ଼ିଗଲା ପରି ଲାଗିବ ପଡ଼ିଲେ ନାହିଁ ନାହିଁ ତଳେ ସେ ପଡ଼ିବାର ହବ

ଆମର ଉଚ୍ଚତମ ଶୃଙ୍ଗ ପରା ଓଡ଼ିଶାର

ହଉ ହଉ ମୋର ସାଙ୍ଗ ଦୁଇ ତିନିଟା ଆସିବୁ ଆଉ

ହଉ ହଉ ହଉ ଆଉ ଯିବା ସିନା ଖାଦି ଧରିକିନା ଆସ ତ ସବୁ ଧରିକିନା ଯିବା ହଉ ରଖିବି ହାଁ